ମୁଁ ଯେତେବେଳେ ଛୋଟ ହୋଇଥିଲି ଯେତେବଳେ ସ୍କୁଲରେ ପାଠ ପଢୁଥିଲି ଆମ ସ୍କୁଲରେ ପ୍ରତିଯୋଗିତା ହୋଇଥିଲା ଚିତ୍ର ଅଙ୍କନ ପାଇଁ ମୁଁ ସେଇଥିରେ ପ୍ରଥମ ହୋଇଥିଲି ମୁଁ ସେଇ ସମୟରେ ମୁଁ ପ୍ରଭୁ ଜଗନ୍ନାଥଙ୍କର ଚିତ୍ର କରିଥିଲି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଚିତ୍ର କଲି ଆମ ସାର୍ମାନଙ୍କୁ ନେଇକି ଦେଖାଇଲୁ ତ ସମସ୍ତେ ଚିତ୍ର ଅଙ୍କନ କରିଥିଲେ ସବୁପିଲା ସବୁଠାରୁ ମୋ ଚିତ୍ର ଅଙ୍କନଟି ଭଲ ହୋଇଥିଲା ତା'ପାଇଁ ମୋତେ ସାର୍ମାନେ ଦିଦିମାନେ ପୁରସ୍କାର ଦେଲେ ଆଉ ମୁଁ ସେଇଟାକୁ ବହୁତ ଭଲ ପାଇଥିଲି ଯାହା ହେଉ ମୋତେ ଗୋଟିଏ ଚିତ୍ର ଅଙ୍କନ କରିବାରୁ ମୋତେ ଗୋଟିଏ ପୁରସ୍କାର ମିଳିଲା ବୋଲି ମୁଁ ସେଦିନ ବହୁତ ବହୁତ ଅଧିକ ଖୁସି ହୋଇଥିଲି